ମୁଁ ରଶ୍ମିତା ପରିଡ଼ା କହୁଛି ଆପଣ ଭୁବନରେ ଭୁବନର ରେନବୋ ଢ଼ାବାରୁ କହୁଛନ୍ତି ତ ମୁଁ ଆପଣଙ୍କ ଢ଼ାବାରୁ ସ୍ବିଗି ମାଧ୍ୟମରେ ଏକ ପ୍ଲେଟ ବିରିୟାନୀ ଅର୍ଡର କରିଥିଲି ତାହା ମୁଁ ଏବେ ପାଇଛି କିନ୍ତୁ ମୁଁ ଫେରେଇବାକୁ ଚାହୁଁଛି ଏହା କଣ ଫେରେଇ ହେବ କି ମତେ କୁହନ୍ତୁ